ଆମ ଓଡ଼ିଶାରେ ଯେତିକି ସଂଗଠନ ଅଛି କୃଷକ ଉପରେ ଆମକୁ ସହାୟତା କରନ୍ତି ସମୟ ବ୍ୟାଙ୍କ୍ ଲୋନ୍ ଦିଏ ଆମର ସମବାୟ ବ୍ୟାଙ୍କ୍ ଦିଏ ସଂଘ ଆମକୁ ସହାୟତା କରେ ଏସ୍ ଏଚ୍ ଜି ଗ୍ରୁପ୍ ଆମର ଚାଷ ଲୋନ୍ ମିଳେ ବିହନ ସାର ଔଷଧ ସବୁ ମା ଆମକୁ ସବୁ ମାଗଣାରେ ମିଳେ ଆମକୁ ସବୁ ସବୁ ସୋସାଇଟି ତରଫରୁ ଆମର ଖା ଧାନ ଯେତେବେଳେ ଚାଷ କରାଯାଏ ଧାନ ସୋସାଇଟିରେ ଆମେ ଧାନ ବି ପଞ୍ଜୀକୃତ କରିକି ଧାନ ବି ଦେଇପାରୁ ଅଧିକ ପଇସା ବି ଆମେ ପାଉ ଆଉ ଲାଭବାନ ହେଉ ଚାଷ ଦ୍ୱାରା ଆମର ବହୁତ ଲାଭବାନ ହୁଏ ଆମର ସୋସାଇଟି ଦେଲେ ଧାନଟା ଅଧିକ ପଇସା ବିକ୍ରି କରୁ ଆମ ଗାଁରେ ଦେଉ କମ୍ ପଇସା ହୁଏ ଲୋକମାନେ ଯଦି ମଣ୍ଡିରେ ଦେଲେ ଆମର ବହୁତ ପଇସା ଅଧିକ ଧାନ ରେଟ୍ ଯାଏ ଗର୍ମେଣ୍ଟ୍ ରେଟ୍ ଅନୁସାରେ ଆମର ସୁବିଧା ପାଉ କୃଷକ ଆମର ଯଦି ଲୋନ୍ କରୁଛୁ କୃଷକ ଚାଷ ପାଇଁ ଆମର ଲୋନ୍ କରିଛୁ ରବି ଖରିଫ୍ ଫସଲ ପାଇଁ ବି ଆମକୁ ଲୋନ୍ ମିଳୁଛି ବ୍ୟାଙ୍କ୍ ତରଫରୁ ସମ୍ ସମବାୟ ବ୍ୟାଙ୍କ୍ ତରଫରୁ ଏଇ ସବୁ ସବୁ ସୁବିଧା ମିଳୁଛି ଆମର କୃଷି କ୍ଷେତ୍ରରେ ଆମକୁ ଆମକୁ ସବୁ ଶିକ୍ଷା ଦିଆ ହେଉଛି ଏମିତି ପ୍ରଣାଳୀରେ କରାଯିବ ଚାଷବାସ ସେଇ ସବୁ ପଦ୍ଧତି ଆମକୁ ଆପଣେଇ ଦେଉଛନ୍ତି କଲେ ଆମକୁ ବହୁତ ସୁବିଧା ହେଉଛି ଆମେ ସବୁ ଜାଣିପାରୁଛୁ କେମିତି ପ୍ରଣାଳୀ କଲେ ଅଧିକ ଫସଲ ଭଲ ରହିବ ଏଇ ଉପାୟରେ ଆଉ